ମୁଇଁ ସସଦେବ ବାରିକ୍ ଗୁଡ଼୍ ତେ ପାଠ୍ ଶାଠ ପଢ଼ିଛେ ବି ଏ ତକ୍ ବି ପଢ଼ିଛେ ହେଲେ ମୋର୍ ଲାଗି ଚାକ୍ରୀ ବାକ୍ରୀର ସୁବିଧା ନାଇ ଜୁଟ୍ଲା ସେ ଘରୋଇ କାରଣ ଲାଗି ହେଉ କିମ୍ୱା ପଇସା ପତର୍ କାରଣ ଲାଗି ହଉ ଇଟା ସେଇଟା ବହୁତ୍ ଟେ କଲି କାଁ କର୍ବି କାଁ କର୍ବି କାଁ କର୍ବି ବୋଇଲି ଶେଷରେ ଚିନ୍ତା କଲି ନାଇ ନାଇ କୃଷି ମିତ୍ରଟେ ହେଲେ ହେସିଁ ଯେନ୍ଟାକି ମୋର୍ ପାର୍ଟ ଟାଇମ୍ ଆଉ ଚାଷବାସ କର୍ସିଁ ଆର୍ ସେକେଣ୍ଡ୍ ଟାଇମ୍ ଚାକିର୍ କରୁଛି କୃଷି ମିତ୍ରରେ ମୋର୍ କାମ୍ ହେଲା ଚାଷୀମାନଙ୍କୁ ଭଲ୍ ଭାବରେ ଚାଷ୍ ବାସ୍ଟା ବୁଝାବା କେନ୍ତା କିରି ଚାଷ୍ କଲେ ଉନ୍ନତ ମାନରେ ଦୁଇ ମାନ୍ ପାଇପାର୍ବ କେନ୍ତା କିରି ଖତ୍ ସାର୍ ଦବ କେନ୍ତା କରି ନଙ୍ଗଲ୍ ଜିଆଁଲି ଇ ଛାଡ଼ିକିରି ଟାକ୍ଟରେ କର୍ବୋ କେନ୍ତା କିରି ଘାଁସ୍ ବାଛବ୍ କେନ୍ତା କିରି ଉଷ ଦେଇକିରି ଘାଁସ୍ ମାର୍ବ୍ ଏସବୁ ମୁଇଁ ଚାଷୀମାନଙ୍କୁ ଶିଖଉଛେଁ ଆର୍ ସେ କ୍ୟାରିଅର୍ ଟା ମୋତେ ଭଲ୍ ଲାଗ୍ଲା ଏଥିର୍ ଲାଗି ଭଲ୍ ଲାଗ୍ଲା ଯେ ମୁଁ ଗୁଟେ ଚାଷୀ ଘର୍ର ଛୁଆ ସେ କ୍ୟାରିଅର୍ କର୍ବାର୍ ଲାଗି ମୁଁ ନିଷ୍ପତ୍ତି ନେଇଗଲି